ଆମେ ବାହାରକୁ ଗଲେ ବହୁତ ଅସୁବିଧା ହେଉଛି ଗାଡ଼ି ବସ୍ରେ ଗଲେ ସେ ରାସ୍ତା କଡ଼ରେ ଶୌଚାଳୟ ନାହିଁ ବେଶୀକରି ସ୍ତ୍ରୀ ଲୋକ ଆଉ ଝିଅ ମାନେ ଗଲେ ବହୁତ ଅସୁବିଧା ହେଉଛି ଯାହା କି ରାସ୍ତା ଖରାପ ରାସ୍ତାରେ ଗାଡ଼ିର ଦୁର୍ଘଟଣା ବି ହେଇ ଯାଉଛି ଓ ଏ ରାସ୍ତାରେ ଯିବା ପାଇଁ ଶୌଚାଳୟ ଓ ଟଏଲେଟ୍କୁ ସେଗୁଡ଼ା ସବୁ ରାସ୍ତାରେ ଯେପରି ଡଷ୍ଟବିନ୍ ଡବା ବସା ହେଉଛି ସେହିପରି ରାସ୍ତାରେ ସବୁଆଡ଼େ ବସାଇଲେ ସୁବିଧା ହୁଅନ୍ତା ଯେପରିକି ମହିଳା ଓ ଝିଅମାନଙ୍କ ପାଇଁ ରାସ୍ତାରେ ଓହ୍ଳାଇଲେ ଚାରିଆଡ଼େ ଲୋକ ବାକ ଆଗରେ ଯାହାକି କରିବାକୁ ସୁବିଧା ହେଉନାହିଁ ସେଇଥିପାଇଁ ସଡ଼କ ରାସ୍ତାର ଅସୁବିଧା ହେଉଛି ରାସ୍ତାର ଖରାପ ଯୋଗୁଁ ରାସ୍ତାରେ ବି ଦୁର୍ଘଟଣା ହେଉଛି ସରକାରଙ୍କର ରାସ୍ତା ସୁବିଧା କରି ଆଉ ଶୌଚାଳୟ ପାଇଁ ପାଣି ପାଇଁ ସୁବିଧା କରିଦେଲେ ତାହା ଆଉ ଲୋକ ମାନଙ୍କୁ ଅସୁବିଧା ଆଉ ଭୋଗିବାକୁ ପଡ଼ନ୍ତା ନାହିଁ ବିଶେଷ କରି ମହିଳା ମାନଙ୍କ ପାଇଁ ଆଉ ଝିଅ ମାନଙ୍କ ପାଇଁ ଅସୁବିଧା ହେଉଛି ରାସ୍ତାରେ ଶୌଚାଳୟର ଅଭାବ ପୂରଣ କରିବା ପାଇଁ ସରକାରଙ୍କୁ ଏତିକି ଆମର ଅନୁରୋଧ କରାଯାଉଛି ଯେ ଯାହାକି ସବୁ ଛକ ମାନଙ୍କରେ ସୁବିଧା କରିଦେବେ ଯାହାକି ରାସ୍ତାରେ ଲୋକମାନେ ଓହ୍ଳାଇଲେ ଆଉ ଅସୁବିଧାର ସମ୍ମୁଖୀନ ହେବେନାହିଁ